କେମତି ଭଲ ଅଛୁ କି ନେଟୱାର୍କ ନାହିଁ ବୋଧେ ଶୁଭୁନାହିଁ ହଁ ମୁଁ ଭଲ ଅଛି କ'ଣ କରୁଛ ଦୁଇ ତିନି ଦିନି ଭିତରେ ଫ୍ରୀ ହୋଇପାରିବ କି ଠିକ ହଁ ଗୋଟେ ଆଡ଼େ ପିକନିକ୍ ଯିବା ଭାବୁଛୁ ଦୁଇ ତିନିଟା ସାଙ୍ଗ ମିଶିକି ଜାଣିଥିବ ସୁରଜ ବ୍ରିଟେନକୁ କ୍ଲାସମେଟ୍ ପୁଅମାନେ ସେମାନେ କହୁଛନ୍ତି ଏଇ ପାଖରେ ଇନ୍ଦ୍ରାବତୀ ଜାଣିଛ ଇନ୍ଦ୍ରାବତୀ ତୁମ ପାଖରେ ତ ହିଁ ଡ୍ୟାମ୍ରେ ସିଆଡ଼େ ଯିବା ପିକନିକ୍ ଫିକନିକ୍ କରବା ସମସ୍ତେ ପଇସା କଲେକ୍ଟ କରିବା ବୁଝେ ତିନି ଚାରି ଜଣ ଯିବା କହୁଛନ୍ତି ତ ଆମେ ଚାରି ଜଣ ହୋଇ ସାରିଛୁ ଆଉ ତୁମେ ଆସିବ କି ପଚାରୁଛି ସେ ବିଷୟରେ ମୁଁ କହି ଦେଉଛି ପିକନିକ୍ କରିବା ପାଇଁ କିଛି ମନ ଦୁଃଖ କର ନାହିଁ ବେଶୀ ପଇସା ନାଇଁ ଏଇଟାରେ କାହାକୁ ବି ପଇସା ନଥିବ ମୁଁ ଜାଣିଛି ତଥାପି ବି କହୁଛି ଦୁଇ ହଜାର ପଇସା କରୁଛୁ ଚିକେନ୍ ଫିକେନ୍ ହେବା ନୁଡଲସ୍ ବନେଇବା ମେଗି ଖାଇବା ଚାଓମିନ୍ କରିବା ଅନେକ ଅଛି ହେଲା ସେଇ ହିସାବରେ ଆମକୁ ଦୁଇ ହଜାର ଟଙ୍କା ଲେଖା ପଇସା କରୁଛୁ ତ ପଇସା ଦେଇ ପାରିବ କି ନାହିଁ ଠିକ ଅଛି ସେଇ ଡେମ୍ ବିଷୟରେ ତ ମୁଁ ବି ତ ବେଶୀ ଜାଣିନି କହି ଦେଉଛି ସେ ଡେମ୍ରେ ଝରଣା ଅଛି ଆଉ ସେଇ ଭିତରେ ପାର୍କ ଅଛି ପାର୍କରେ ମାନେ ତିନି ଚାରି କିଲୋମିଟର୍ ଏମତି ବୁଲି ହେବ ସେ ପାର୍କ ବହୁତ ବଡ଼ ପାର୍କ ହେଲା ସେଇଠି ଯିବା ବୁଲିବା ହଁ ସେଇ ଡ୍ୟାମ୍ ବଡ଼ ଆଉ ତିନି ଚାରି କିଲୋମିଟର୍ ଖଣ୍ଡେ ହେବ ବଡ଼ ଅଛି ସେଇ ଜାଗାରେ ଅନେକ ଲୋକ ଯାଉଛନ୍ତି ଆଉ ସେଇ ଭିତରେ ବି ଝରଣା ଅଛି ଝରଣା ବହୁତ ବଡ଼ ଝରଣା ଗୋଟେ ଅଛି ସେଇଠି ଗାଧାଇବା ମଜା କରିବା ଆଉ ସେଇ ଜାଗାରେ ଗଲେ ଆସିବେ ତ ଠିକ ଅଛି ଫୋନ୍ ପେ କରିଦେବେ କି କ୍ୟାସ୍ ଦେବ ମୁଁ ତୁମ ଘର ଆଡ଼େ ଆସିଥାଆନ୍ତି ଠିକ ଅଛି ଏଇ ନମ୍ବର୍ରେ ମୋତେ କାର୍ ଗୋଟେ ନେବା କାହିଁକି ଚାରି ପାଞ୍ଚ ଜଣ ତ କାର୍ ଗୋଟେ ନେବା ଆଉ ହେବନି କି ହଁ ଗୋଟେ ଦୁଇ ତିନି ଦିନ ଲାଗିବ ଆମେ କନଫ୍ରମ୍ ହୋଇକି କହିବୁ କିଣାକିଣି କରିବାର ଅଛି ସେଇ ଜାଗା ଯାଇକି ଲୋକେସନ୍ ଦେଖିକିରି ଆସିବାର ଅଛି କି ନାଇଁ ହଉ ମୁଁ କଥା ହେବି ଏନେ ହାଁ ରଖୁଛି